ଅତିଥି ଦେବୋ ଭବଃ ଆମ ଓଡ଼ିଆମାନଙ୍କ କଥାରେ ଅଛି କି ଅତିଥି ଦେବୋ ଭବଃ ତ ଅତିଥିମାନେ ପ୍ରଥମେ ଆସିଲେ ସବୁଙ୍କୁ ତାଙ୍କର ଭଲ ଭାବରେ କେମିତି ଆମେ ଚର୍ଚ୍ଚା କରିବା ତାଙ୍କୁ କେମିତି ଖୁସି କରେଇବା ତାଙ୍କୁ କେମିତି ଭଲସେ ଖାଇବାକୁ ଦେବା ବା ପିଇବାକୁ ଦେବା କେମିତି ତାଙ୍କ ସହିତ ଭଲସେ କଥାବାର୍ତ୍ତା କରିକି ତାଙ୍କୁ କେମିତି ଭଲସେ ଚର୍ଚ୍ଚା କରିବା ସେଇଟାକୁ ଆମେ ଅଧିକା ଦେଖୁ ତ ସେମିତି ତାଙ୍କ ଖାଇବାପିଇବା ଉପରେ ବି ଆମେ ବେଶୀ ଫୋକସ୍ କରୁ କାହିଁକି ନା ଯେତେବେଳେ ଜଣେ ଅତିଥି ଆମ ଘରକୁ ଆସିଥାନ୍ତି ସେତେବେଳେ ଆମେ ତାଙ୍କର ଭଲ ଭାବରେ ଚର୍ଚ୍ଚା କରିବାକୁ ଚେଷ୍ଟା କରୁ ଖାଇବା ପିଇବାଟାକୁ ଅଧିକ ପ୍ରାଧାନ୍ୟ ଦେଉ ତ ଯେମିତିକି ହଉ ଆମେ କିଛି ବାହାର ତେଲ ଜିନିଷ ସବୁ ମାନେ ଦେଇଥାଉ ଯେମିତି ହଉ ସିଙ୍ଗଡ଼ା ହଉ ବରା ହଉ ମିଠା ଏ ସବୁ ଉପରେ ଆମେ ଦେଇଥାଉ ଜୁସ୍ ଦେଇଥାଉ ତାଙ୍କୁ ଏହିସବୁ ଜିନିଷ ଖାଇବାକୁ ଦେଇଥାଉ ତ ସେମାନଙ୍କୁ ହଁ ପିଇବାକୁ ଜୁସ୍ କିମ୍ବା ଥଣ୍ଡା କି ଏହିସବୁ ଆଣିକି ଦେଇଥାଉ ଆଉ ତା'ପରେ ଖାଇବାକୁ ଫାଷ୍ଟଫୁଡ଼ ସବୁ ଜିନିଷ ତା'ପରେ ଫ୍ରୂଟ୍ସ ବି ଦେଇଥାଉ ଯଦି ସେ ଡିନର୍ ଟାଇମ୍ରେ ବି ଆସିଥାନ୍ତି ଡିନର୍ ବି ରୋଷେଇ ଭଲ ଭଲ ଡିସ୍ ସବୁ ତିଆରି କରିକି ସେ ରୋଷେଇ ବି ଖାଦ୍ୟ ତାଙ୍କୁ ଦିଆଯାଇଥାଏ ତେଣୁ କରିକି ଏମିତି ସବୁ ଆମେ ଅତିଥିଙ୍କୁ ଚର୍ଚ୍ଚା କରୁ ଅତିଥିଙ୍କ ପାଇଁ ଆଗରୁ ଆଗରୁ ମଧ୍ୟ ଆମେ ଅତିଥି ଅତିଥି ଯଦି ଆସନ୍ତି ତା'ପରେ ଆଗକୁ ଆମେ ପ୍ରସ୍ତୁତ ବି ଥାଉ କି କ'ଣ କ'ଣ ରୋଷେଇ ହବ ଆଜି କ'ଣ ରୋଷେଇ ହବ ସ୍ପେସିଆଲ୍ ଡ଼ିସ୍ ଗୋଟେ କ'ଣ ହବ ଯେଉଁଥିରେ ଅତିଥି ବେଶୀ ଖୁସି ହେବେ ଆଉ କ'ଣ ତାଙ୍କୁ ଭଲ ଲାଗିବ ସେଇ ଅନୁସାରେ ଆମେ ରୋଷେଇକୁ ଅଧିକ ଫୋକସ୍ କରୁ ତ ଅତିଥିଙ୍କୁ ବେଶିକାଲି ଆମେ ତାଙ୍କ ଖାଇବା ପିଇବା ଉପରେ ବେଶୀ ଗୁରୁତ୍ୱ ଦେଇଥାଉ ଆଙ୍କୁ ଭଲ ଭାବରେ ଚର୍ଚ୍ଚା କରିକି ଛାଡ଼ିଥାଉ